ହଁ ହଁ ପାସବୁକ୍ ଓପେନ୍ ପାଇଁ ଆପଣ କଲ୍ କରିଥିଲି ତ କ'ଣ କଣ ଡକୁମେଣ୍ଟ ଦରକାର ହଁ ଆଉ ହଁ କେବେ ଆସିବାକୁ ପଡ଼ିବ ଆପଣଙ୍କ ବ୍ୟାଙ୍କକୁ କେତେ ଟାଇମ୍ ଲାଗେ କି ଖାତା ଓପନିଙ୍ଗ ହେବା ହଁ ହଁ ହଁ ତ ଆକାଉଣ୍ଟ କ୍ରିଏଟ୍ ହେଲା ପରେ କେତେ ଟାଇମ୍ ଲାଗେ ସେମାନେ ଆକାଉଣ୍ଟ ବନାଇବା ପାଇଁ

ତ ବେଶି ଟାଇମ୍ ଲାଗିବନି ନା

ଆଉ ଆଉ କିଛି ଆଧାର କାର୍ଡ଼ ଆଉ କାହାର ହଁ ହଁ ଏ ଟି ଏମ୍ କ'ଣ ଆପ୍ଲାଏ କରିବାକୁ ପଡ଼ିବ କି ଏ ଟି ଏମ୍ କ'ଣ ଆପ୍ଲାଏ କରିବାକୁ ପଡ଼େ ତ ଏଟିଏମ୍ଟା କାହିଁରେ ଆସିବ ପୋଷ୍ଟାଲ୍ରେ ଆସିବ ବ୍ୟାଙ୍କ ନା କାହା ଥ୍ରୋରେ

ହଉ ହଉ ଆଉ କିଛି ହଁ ଆଉ ମୋର ବିନା ଫଟୋରେ ହେବନି ପାସପୋର୍ଟ ସାଇଜ୍ ଫଟୋ ଦରକାର ଏକା କି

ଆଧାର କାର୍ଡ଼ର ରିୟଲ୍ କପି ଦରକାର ନା

ଆଉ କେତେବେଳେ ବ୍ୟାଙ୍କ ଓପନ୍ ହେଉଛି କି ହଁ ମୋର ସବୁ ଠିକ୍ ଠାକ୍ ଅଛି ହଁ ହଁ ହଁ କେତେବେଳେ ଓପେନ୍ ହେଉଛି କି ବ୍ୟାଙ୍କଟା ସରିବ କେତେବେଳେ ବନ୍ଦ କେତେବେଳେ ହେଉଛି

ହଁ ଆଉ କିଛି ହଉ ଧନ୍ୟବାଦ ହଁ ହଁ ଧନ୍ୟବାଦ ହଁ ହଁ